ଆମେ ଯେତେବେଳେ ବ୍ରହ୍ମାଣ୍ଡ ବିଷୟରେ ଅଧ୍ୟୟନ କଲେ ଜାଣିବାକୁ ପାଇଲୁ ଯେ ଶୂନରେ ଉଡ଼ୁଛୁ ଏବଂ ଆମେ ଗୋଟିଏ ବ୍ରହ୍ମାଣ୍ଡରେ ଗୋଟେ ଛୋଟିଆ ଗ୍ରହରେ ବସବାସ କରୁଅଛୁ ସେହି ରହସ୍ୟ ଦେଖି ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲୁ ଆଉ ଯେତେବେଳେ ଆଉ ଯେତେବେଳେ ଆଗ୍ରହ ପୃଥିବୀରେ ମାଧ୍ୟାକର୍ଷଣ ଶକ୍ତି ଅଛି ଅନ୍ୟ ଗ୍ରହ ଗୁଡ଼ିକରେ ମାଧ୍ୟାକର୍ଷଣ ଶକ୍ତି ନାହିଁ ଅନ୍ୟ ଗ୍ରହ ଗୁଡ଼ିକରେ ଆମେମାନେ କିମ୍ବା ଜୀବ ଜଗତ ରହିପାରିବ ନାହିଁ କାରଣ ସେଠାରେ ମାଧ୍ୟାକର୍ଷଣ ଶକ୍ତି ନାହିଁ ଏବଂ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅମ୍ଳଜାନ ମଧ୍ୟ ଅଳ୍ପ ନାହିଁ କହିଲେ ଚଳେ ଏହା ହିଁ ମୋତେ ସବୁଠାରୁ ଆକର୍ଷଣ କଲା